କୃଷକ ମାନଙ୍କ ପାଇଁ ପଶୁପାଳନଟା ବେଶି ସୁବିଧା ଆଉ ଗାଈ ଗୋରୁ ଚାଷ କରିଲେ ଆମର ଗାଈର ବାଛୁରୀ ନେଇକି ବଳଦ କରନ୍ତି ଅଣ୍ଡିରା ବାଛୁରୀ ତାଙ୍କ ବଳଦ ହୁଏ ବଳଦରେ ଚାଷୀ ତା'ର ବିଲରେ ଚାଷ କରେ ପୁଣି ଶଗଡ଼ରେ ଖତ ବୁହେ ଧାନ ତାକୁ ବି ବୁହେ ଟ୍ରାକ୍ଟରରେ ଯାହାଲେ କ୍ଷୁଦ୍ର ଚାଷୀମାନଙ୍କର ପଇସା ଅଭାବ ଥାଏ ସେମାନେ ଟ୍ରାକ୍ଟରରେ ଚାଷ କରିବା ଆଉ ଟ୍ରାକ୍ଟରରେ ଧାନ ଖତ ବୋହିବା ନେବା ଆର୍ଥିକ ଅବସ୍ଥା ତାଙ୍କର ସୄଢୃଡ ନୁହେଁ ସେଥିଲାଗି ସେମାନେ ଅସୁବିଧାର ସମ୍ମୁଖୀନ ହୁଅନ୍ତି ଯାହାଫଳରେ ଗୋରୁ ଗାଈ ଚାଷ କରିକି ବଳଦରେ ଚାଷ କରିଲେ ତାଙ୍କର ପଇସା ଖର୍ଚ୍ଚ ହୁଏନି ବଳଦ ରେ ଶଗଡ଼ ଗାଡ଼ିରେ ଧାନ ବୁହା ବୁହି କଲେ କି ବେଙ୍ଗଳା କଲେ ସେଥିରେ ତାଙ୍କର କିଛି ପଇସାର ଅସୁବିଧା ହୁଏ ନାହିଁ ଆଉ ଗାଈ ଖାଇବା ପାଇଁ ଯେଉଁ ବିଲରୁ ଅମଳ କରେ ଗାଈ ବଳଦ ଖାଇବା ପାଇଁ ତାଙ୍କ ଖାଦ୍ୟଟା କୁଟା ନଡ଼ା ସେଥିରେ ତା'ର ସୁବିଧା ମିଳେ ପୁଣି ଜମିରେ ଯେଉଁ ମୁଗ ବିରି ଚାଷ କରେ ସେଥିରୁ ବୋତି ହେଲେ ସେଗୁଡ଼ାକ ଗାଈ ବଳଦ ଖାଇବା ପାଇଁ ହୁଏ ତ ଆଉ ଖତ ଗୁଡ଼ା ବି ସେ ବିଲରେ ଲଗାଏ ତା'ର ସିଏ ଗୋଟିଏ ଆର୍ଥିକ ସୁବିଧା ହୁଏ ଯାହା ବଳରେ ସେ ସାର ଓଷଧ କିଣିବା ପାଇଁ ସୁବିଧା ମିଳେ ଏଥିରେ ଗୋବରରୁ ସାର ଓଷଧ କିଛି ମିଳେ ସେଥିରେ ସେ ସୁବିଧା ପାଏ ଆଉ ଓ ସରକାର ଯେଉଁ ଗାଈ ଚାଷ ପାଇଁ ଦେଉଛନ୍ତି ସେଥିରେ ସେ କୃଷକ ଆଣିକି ଚାଷ କରୁଛି ଗାଈ ପାଳନ କରିକି କିଛି ଆର୍ଥିକ ଲାଭ ପାଉଛି ହେଲେ ସବୁଗୁଡ଼ାକ ସେ ତା'ର ଯେତେବେଳେ କ୍ଷୁଦ୍ର ଚାଷୀ ସେ ସବୁପ୍ରକାର ସୁବିଧା ମିଳି ପାରେନି ସେଥିଲାଗି ତାକୁ ସରକାର ଯଦି ଋଣ ଛାଡ଼ଟା କରିଦିଅନ୍ତେ ତା'ହେଲେ ସେ ସୁବିଧା ଆଉ ଟିକେ ପାଇଁ ପାରନ୍ତା